ଆମ ପାଖରେ ବା ଆମ ଘରେ ଦୁଇରୁ ତିନି ଘଣ୍ଟା ଦିନରେ ବିଜୁଳି ରହୁଛି ବିଜୁଳିର ବହୁତ ସମସ୍ୟା ଦେଖାଯାଉଛି ଏଇଠି ଆମ ଏଇଠି ବହୁ ଯେତେବେଳେ ବିଜୁଳି ନଥାଉଛି ଆମର ବେଶୀ ସମସ୍ୟା ହେଉଛି ସମସ୍ୟା ଦେଖାାଯାଉଛି ପାଣି ସମସ୍ୟା ବା ଆମ ଯେଉଁ ଚାଷ ହେଉଛି ସେ ଚାଷରେ ପାଣି ଦେବା ସମସ୍ୟା ଇତ୍ୟାଦି ସମସ୍ୟା ଦେଖାଯାଉଛି କାରଣ ପାଣି ନଥିଲେ କି କରେଣ୍ଟ ନଥିଲେ ଆମ ଘରେ ବଲ୍ ଜଳୁନି ବା ମୋଟର ମଧ୍ୟ ଷ୍ଟାର୍ଟ ହେଉନି କରାଯାଉନାହିଁ